ଆଜି କାଲି ଦୁନିଆରେ ତ ବିଭିନ୍ନ ପ୍ରକାରର ରୋଗ ସବୁ ଦେଖାଯାଉଛି ଯାହା କି ମଣିଷର ଦକ୍ଷତାରେ ହେଉ କିମ୍ବା ଅଜାଣତରେ ହେଉ ମଣିଷକୁ ରୋଗ ହେଲା ମାତ୍ରେ ଦୁର୍ବଳ ହୋଇଯାଏ ତେଣୁ ରୋଗରୁ ମୁକ୍ତ ହେବାପାଇଁ ଆମୁକୁ ଘର ସଫା ରଖିବାକୁ ହେବ ଘର ଚାରି ପାଖକୁ ସଫା ରଖିବା ଏବଂ ଅଳିଆ ଆବର୍ଜନାକୁ ଫୋପାଡ଼ି ଦେବା ଘର ଚାରି ପାଖରେ ପାଣି ଜମା କରିବାକୁ ଦେବା ନାହିଁ ମଶାରୀ ଟାଙ୍ଗି ଶୋଇବା ଆଉ ଡେଙ୍ଗୁ ଜ୍ଵର ହେଲେ ଆମେ ଗରମ ପାଣି ଏବଂ ଗରମ ଭାତ ତରକାରୀ ଖାଇବା ଦରକାର ଭଣ୍ଡା ରସ ପିଇବା ଦରକାର ଏସବୁ କରିଲେ ଆମେ ରୋଗ ମୁକ୍ତ ହେବା